ହଁ ସାର୍ ଫ୍ଲିପକାର୍ଟ୍ରୁ କହୁଥିଲେ ସାର୍ ମୁଁ କିଛି ଦିନ ପୂର୍ବେ ଫ୍ଲିପକାର୍ଟ୍ ଦ୍ଵାରା ଗୋଟିଏ ଜୋତା ଅର୍ଡ଼ର୍ କରିଥିଲି ସାର୍ ଯାହାର ଦାମ୍ ଥିଲା ପାଞ୍ଚଶହ ଟଙ୍କା ଧଳା କଲର୍ର ଆଜ୍ଞା ସାର୍ ମୁଁ ଏବେ ଚାହୁଁଛି କି ଏବେ ମୋ ଜୋତା ଫେରାଇବି ଏବଂ ମୋ ଅର୍ଡ଼ର୍କୁ ବାତିଲ କରାଇବି ଏବଂ ସାର୍ ଅର୍ଡ଼ର୍ ଫେରାଇବାର ଯେଉଁ ସମୟ ବିଧି ସେଇଟା ମଧ୍ୟ ଅଛି ସେ ଜୋତା ବି ମୋ ଘରକୁ ଆସି ସାରିଛି ହେଲେ ସାର୍ ଜୋତାର କ୍ଵାଲିଟି ଦେଖିକି ମତେ ଲାଗୁନି ଇଏ ପାଞ୍ଚଶହ ଟଙ୍କାର ଜୋତା ଆଜ୍ଞା ସାର୍ ମୁଁ ଜୋତା ଫେରାଇବାକୁ ଚାହୁଁଛି ହେଲେ କିପରି ଫେରାଇବି କେଉଁ ପ୍ରଣାଳୀ ଏବଂ ତା ପାଇଁ କିଛି ଅଧିକ ପଇସା ଲାଗିବ କି କ'ଣ ସାର୍ ମୁଁ ଜାଣିନି ସାର୍ ଦୟାକରି ମୋତେ କୁହନ୍ତୁ ଯେ ମୁଁ କିପରି ଫେରାଇପାରିବି ଏହି ଜୋତାଟାକୁ ଆଜ୍ଞା ସାର୍ ଯେଉଁ ଅର୍ଡ଼ର୍ ବେଳେ ମୁଁ ଜାଣି ନଥିଲି କି ଜୋତାର ଦାମ୍ ଦେଖିଥିଲି ଏବଂ ଗୋଟେ ଭଲ କମ୍ପାନୀର ନାମ ସେଥିରେ ଲେଖା ହେଇଥିଲା ମୁଁ ତାକୁ ଦେଖି ଅର୍ଡ଼ର୍ କରିଦେଇଥିଲି ହେଲେ ସାର୍ ପରେ ଲୋକମାନଙ୍କ ଠାରୁ ପଚାରି ଜାଣିବାକୁ ପାଇଲି ଯେ ସେ ଜୋତା ଏକ ନକଲ କମ୍ପାନୀର ଏବଂ ତାର ସେ କମ୍ପାନୀର ଜିନିଷ ମଧ୍ୟ ଜିନିଷ ଉପରେ ମଧ୍ୟ ସାର୍ ଭରସା ହିଁ ହେଉନି ଲୋକ ମାନଙ୍କର ଅଳ୍ପ ଦିନ ସାର୍ ନଷ୍ଟ ହୋଇଯାଉଛି